ମୁଁ ଜଣେ ଚାଷୀ ଅଟେ ମୋର ଧାନ ଚାଷ କରାଯାଉଛି ଖତ ମାଟି ସବୁପ୍ରକାର ସାର ବି ଆମର ଜମିରେ ବି ଦିଆ ଯାଉଛି ଫସଲ ବି ଭଲ ହୁଏ ଏବେ ବି ହେଉଛି ସେଥିପାଇଁ ଆଉ ଖରାଟିଆ ଟାଇମ ରେ ବି ଚାଷ ବାସ ହଉଛି ଏହି ଧାନ ଫସଲ ପରେ ମୁଗ ଫସଲ ବି ଦୁଇ ଥର ଚାଷ କରାଯାଏ ମୁଗ ପାଇଁ ସବୁ ମୁଗ ବୁଣା ବୁଣି ହେଲା ପରେ ଆମେ ତା ପରେ କିଛିଦିନ ପରେ ଦେଖିବ ଗଛ ସବୁ ଜଉ ପୋକ ହୁଏ ସେଥି ପାଇଁ ବି କୀଟ ନାଶକ ଔଷଧ ଆଉ ସବୁ ପ୍ରକାରର ଔଷଧ ପତ୍ର ଦେବା ଭିତରେ ସେ ବି ଭଲ ମୁଗ ବି ଭଲ ଫସଲ ହୁଏ ଏ ରାସାୟନିକ ଜିନିଷ ଦିଆଯାଏ